ଖେଳ ସବୁଠାରୁ ଶାରୀରିକ ଖେଳ ଭଲ ଶାରୀରିକ ଖେଳ ଯେମିତି ଦୌଡ଼ ଖେଳ ଆଉ ପୁଚି ଖେଳ କବାଡ଼ି ଖେଳ ହକି ଖେଳ ଏହିସବୁ ଖେଳିଲେ ଶରୀର ଭଲ ରହୁଛି ରହୁଛି ଆମର ଯେକୌଣସି ଖେଳ ଖେଳିଲେ ଆଉ ଯଦି ଜିତିବି ଜିତିଲା ପରେ ଆନନ୍ଦମୟ ହେଉଛି ଆନନ୍ଦ ଲାଗୁଛି ଫୁର୍ତ୍ତି ଲାଗୁଛି ଯେମିତି ଆମର କବାଡ଼ି କି ହକି ହେଲେ ଆମର ଟିମ୍ ଯଦି ଜିତିବ ଆମକୁୁ ଆନନ୍ଦ ଲାଗିବ